ଭାରତର ସାଂସ୍କୃତିକ ପରମ୍ପରା ଅନୁସାରେ ଆମେ ଜଗନ୍ନାଥଙ୍କ ଉପରେ ବେଶ ବିଶ୍ୱାସ ରଖିଥାଉ ଅନ୍ୟ ଧର୍ମ ଅପେକ୍ଷା ଭାରତୀୟ ସାଂସ୍କୃତିରେ ବିଭିନ୍ନ ପ୍ରଭେଦ ଦେଖାଯାଏ ମୁସଲିମ ଧର୍ମର ଲୋକମାନେ କେବଳ ଆଲ୍ହାଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ଏବଂ ତାଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରିଥାନ୍ତି ସେହିପରି ଖ୍ରୀଷ୍ଟିୟାନ ଧର୍ମର ଲୋକେ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ତାଙ୍କୁ ପୂଜା କରିଥାନ୍ତି ଏବଂ ପ୍ରାର୍ଥନା ମଧ୍ୟ କରିଥାନ୍ତି କିନ୍ତୁ ଭାରତର ଲୋକ ମାନେ କୃଷ୍ଣ ଶିବ ପାର୍ବତୀ ଜଗନ୍ନାଥ ଗଣେଶ କାର୍ତ୍ତିକେୟ ସରସ୍ବତୀ ଆଦି ବିଭିନ୍ନ ଠାକୁରଙ୍କ ଉପରେ ବିଶ୍ୱାସ ରଖି ତାଙ୍କୁ ପୂଜା ଅର୍ଚ୍ଚନା କରି ପ୍ରାର୍ଥନା କରିଥାନ୍ତି